ଆଜିକାଲି ସମସ୍ତେ ପ୍ରାୟ ସୁସ୍ଥରେ ରହିବା ପାଇଁ ଜୀବଯାପନ କରିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ ତେଣୁ ସମସ୍ତେ ସୁସ୍ଥ କେମିତି ଜୀବନଯାପନ କରିବା ସେଥିପାଇଁ ଧ୍ୟାନ ଦେଇଥାଏ କିନ୍ତୁ ତଥାପି ମଧ୍ୟ ଓଡ଼ିଶାରେ ଅନେକ ଅସୁସ୍ଥତା ଏବଂ ମୃତ୍ୟୁ ହାର ମୁଖ୍ୟ କାରଣ ହୋଇ ରହିଛି ଯେମିତିକି ଓଡ଼ିଶାରେ ଅସୁସ୍ଥତା ହାର ଏବେ ଖୁବ୍ ଜୋରରେ ବୃଦ୍ଧି ପାଇଛି କାରଣ ଓଡ଼ିଶାର ବହୁତ ଗୁଡ଼ିଏ ସାଧାରଣ ନାଗରିକ କେମିତି ସତ ସେ ବାବଦରେ କିଛି ଜାଣନ୍ତେ ସେମାନେ ଚାରିପାଖ ମହିଳା କରି ରଖିଥାନ୍ତି ଏବଂ ସେଥିପ୍ରତି ସେମାନେ ଧ୍ୟାନ ଦେଇନଥାନ୍ତି କିନ୍ତୁ ଆଉ ପୁଣି ସେମାନେ ଟାଣ ଖରାରେ ବାହାରକୁ ବାହାରି କାମ କରିଥାନ୍ତି ଏବଂ ଅଂଶୁଘାତର ଶିକାର ହୋଇଥାନ୍ତି ପୁଣି ଅତି ଜୋରରେ କାମ କରିବା ଦ୍ୱାରା ଆମର ହୃଦଘାତ ମଧ୍ୟ ଘଟିଥାଏ ଏବଂ ଆମ ଚାରିପାଖକୁ ଯଦି ସଫାସୁୁତୁରା ରଖିବେ ସେଠାରେ ପାଣି ଜମିବାକୁ ଦେବା ତ ସେଠାରେ ମଶାମାନେ ସେମାନଙ୍କ ବଂଶ ବୃଦ୍ଧି କରିବେ ସେମାନେ ବଂଶ ବୃଦ୍ଧି କରିବା ଦ୍ୱାରା ତାଙ୍କର ଖାଦ୍ୟ ପାଇଁ ସେମାନେ ଆମ ଉପରେ ନିର୍ଭର କରେ ଏବଂ ଆମ ରକ୍ତ ଶୋଷି ସେମାନେ ଆମକୁ ନାନା ଆମକୁ ମ୍ୟାଲେରିଆ ରୋଗ ଆଉ ଡେଙ୍ଗୁ ରୋଗରେ ପୀଡ଼ିତ କରାଇବେ କାରଣ ଗୋଟେ ମଶା ଜଣଙ୍କ ଦେହରୁ ରକ୍ତ ଶୋଷି ଆଉ ଜଣଙ୍କ ଦେହରୁ ରକ୍ତ ଶୋଷିଥାଏ ସେମିତି ଭାବରେ ସଂକ୍ରାମକ ରୋଗ ଜଣଙ୍କ ଠାରୁ ଆଉ ଜଣକୁ ଖୁବ ଜୋରରେ ବ୍ୟାପିଥାଏ ସେମିତି ଆଉ ଗୋଟେ ପଦକ୍ଷେପ ହେଉଛି ଯେ ହୃଦରୋଗ ଯାହାର ପାଖରେ ଉଚ୍ଚ ରକ୍ତଚାପ ବା ଥାଏ ସେ ଯଦି ଅଧିକ ପରିଶ୍ରମ କରିବ କିମ୍ବା କିମ୍ବା ଜୋରେ ବି ସବୁ କାର୍ଯ୍ୟ କରିବ ତ ତାହାକୁ ହୃଦଘାତର ଆଶଙ୍କା ମଧ୍ୟ ରହିଥାଏ ଏବଂ ଆମ ଓଡ଼ିଶା ଅଧିକାଂଶ ଅଞ୍ଚଳର ଆଦିବାସୀ ମାନେ ରହୁଥିବାରୁ ସେମାନେ ସ୍ୱାସ୍ଥ୍ୟ ସଚେତନତା ବିଷୟରେ ସେମାନଙ୍କର ଧାରଣା ନ ଥାଏ ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ରୋଗରେ ପଡ଼ିଥାନ୍ତି ଏବଂ ସେମାନେ ସଚେତନ ନ ଥିବାରୁ ଡାକ୍ତରଖାନାକୁ ନ ଯାଇ ସେମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଗୁଣିଆ ସାହାଯ୍ୟରେ ଝଡ଼ା ଫୁଙ୍କା କରିଥାନ୍ତି ଏହାଦ୍ୱାରା ସେ ସେଇ ରୋଗୀ ବ୍ୟକ୍ତିଟି ଭଲ ହେବା ପରିବର୍ତ୍ତେ ତାହାର ଶରୀର ଅବସ୍ଥା ଆହୁରି ଖରାପ ଆଡ଼କୁ ଗତି କରିଥାଏ ଏବଂ ଶେଷରେ ସେ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାଏ ସେମାନେ ସଚେତନ ଅଭାବରୁ ପ୍ରଥମେ ଯଦି ସେମାନେ ହସ୍ପିଟାଲକୁ ନେବେ ତ ସେ ରୋଗଟି ବଞ୍ଚିଯିବ କିନ୍ତୁ ସେମାନେ ଗୁଡ଼ିଆ ମାନଙ୍କ କଥାକୁ ଅନ୍ଧ ଭାବରେ ବିଶ୍ୱାସ କରି ନିଜର ଜୀବନ ହରାଉଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସମସ୍ତ ଗାଁ ମାନଙ୍କରେ ସଚେତନତା ବାର୍ତ୍ତା ଦେବା ନିହାତି ଦରକାର ଏବଂ ପୁରା ପ୍ରତି ଅଞ୍ଚଳରେ ହସ୍ପିଟାଲ କରିବା ନିହାତି ଜରୁରୀ କାରଣ ସବୁ ଅଞ୍ଚଳ ଯଦି ହସ୍ପିଟାଲ ତିଆରି ହବ ତ ସମସ୍ତେ ସେଟାକୁ ଯାଇପାରିବ ଏବଂ ସଚେତନତା କରିବା ଦ୍ୱାରା ସେମାନେ ନିଜ ଶରୀରର ସ୍ୱାସ୍ଥ୍ୟ ବିଷୟରେ ସବୁକିଛି ଜାଣିପାରିବେ ଏବଂ ନିକଟରେ ଥିବା ହସ୍ପିଟାଲକୁ ସେମାନେ ଯାଇକି ନିଜର ଚିକିତ୍ସା କରି ଭଲ ହେଇପାରିବେ ଏବଂ ଆମ ଓଡ଼ିଶାରେ ଅପପୁଷ୍ଟି ରୋଗ ବହୁତ ପରିମାଣରେ ଦେଖାଯାଉଛି କାରଣ ଆଦିବାସୀ ଅଞ୍ଚଳରେ ଖାଇବାକୁ ମିଳୁନଥିବାରୁ ସେଠାରେ ବିଭିନ୍ନ ପ୍ରକାର କନ୍ଦା ଫଳମୂଳ ଇତ୍ୟାଦି ଖାଇ ସେମାନେ ଜୀବିକା ନିର୍ବାହ କରୁଛନ୍ତି ବେଳେବେଳେ ବି ବିଷାକ୍ତ ଛତୁ ମଧ୍ୟ ଖାଉଛନ୍ତି ସେଥିପାଇଁ ବି ସେମାନେ ମୃତ୍ୟୁ ମୁୁଖରେ ମଧ୍ୟ ପଡ଼ୁଛନ୍ତି